ହଁ ମୋ ପାଖରେ ସବୁ ଅଛି ଆପଣଙ୍କ କେଉଁ ସାଇଜ୍ର ନେବ

ହଁ ମୋ ପାଖରେ ସବୁ ଅଛି ଆପଣଙ୍କ ବେଶୀ ବେଶୀ ଦାମର ନେବକି କମ ଦାମର ନେବ ସେ

କି କି ଖେଳଣା ଦରକାର କି କି ଖେଳଣା ଅଛି ମୁଁ କହୁଛି

ଖେଳଣା ବି ଖେଳଣା ଯେ ଦାମୀଟା ନେବ କି କମ୍ ଦାମ୍ଟା ନେବ ହଉ ଆପଣ କାଲି ସକାଳେ ଆସନ୍ତୁ ଆଉ ମୁଁ ତ ଦଶଟା ବେଳେ ଦୋକାନ ଖୋଲୁଛି ଆପଣ ଦଶଟା ଅଧାରେ ଆସି କରି ସମସ୍ତେ ଦେଖି କରି ନେଇଯାଅ ଆଉ ଆଉ କିଛି ଦରକାର ନାହିଁ

ଦି ଟଙ୍କାଟା

ହଉ କାଲି ସକାଳେ ଆସିକରି ଦେଖନ୍ତୁ ଦେଖିକରି ନେଇଯାଅ କେଉଁଟା ଭଲ କି କେଉଁଟା ଖରାପ ଅଛି

ହଁ କାଲି ସକାଳୁ ଆସ ରଖୁଛି